ବାର୍ଷିକ ଯାତ୍ରା ହିସାବରେ ମୁଁ ଜାଣିଛି ପିଲାଟି ଦିନରୁ ଦେଖି ଆସୁଛି ଆମ ପଶ୍ଚିମ ଓଡ଼ିଶାରେ ହେଉଥିବା ଶିବ ପାର୍ବତୀ ବିବାହ ଯେଉଁଟାକି ଶୀତଳଷଷ୍ଠୀ କହୁଛନ୍ତି ବହୁତ ବଡ଼ ପର୍ବ ଏବଂ ସିଏ ଗୋଟେ ଏମିତି ସାଂସ୍କୃତିକ ପର୍ବ ଆମର ଏଠି ସେଦିନ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ପ୍ରାୟ ଘରେ କେହି ରୁହନ୍ତିନି ସମସ୍ତେ ଗାଁ ଶିବ ମନ୍ଦିରକୁ ଯାଆନ୍ତି ସେଠି ପୁରା ଦିନେ ନୁହେଁ ଗୋଟିଏ ଦିନ ସିନା କ'ଣ ଆପଣଙ୍କର ବିବାହ ହୁଏ କିନ୍ତୁ ତାର ପୂର୍ବ ଦିନ ତା ପରଦିନ ବି ଯାତ୍ରା ସେଠି ଲାଗି ରହିଥାଏ ବିଭିନ୍ନ ଜାଗାରୁ ବନ୍ଧୁ ବାନ୍ଧବ ବି ଆସନ୍ତି ଆଉ ସ୍ଥାନୀୟ ଲୋକେ ସବୁ ସହଯୋଗ କରନ୍ତି ଭୋଜି ଭାତ ହୁଏ ଯଜ୍ଞ ହୁଏ ଆପଣଙ୍କର ଅଷ୍ଟପ୍ରହରୀ ବି ହୁଏ ହରିନାମ ହୁଏ ପାଲା ଦାସକାଠିଆ ଏସବୁ ହୁଏ ରାମଲୀଳା ବି ବେଳେ ବର୍ଷେ ବର୍ଷେ କରନ୍ତି ତେଣୁ ସେଇଟା ଆମର ଗୋଟେ ବଡ଼ ଯାତ୍ରା ଯେଉଁଟାକି ଶିବ ପାର୍ବତୀ ବିବାହ ବା ଶୀତଳଷଷ୍ଠୀ ଆପଣ କହୁଛନ୍ତି ସେ ଗୋଟାକ